ଆଧୁନିକ ଦୁନିଆରେ ଲୋକମାନଙ୍କ ପାଇଁ ମୁଖ୍ୟାତଃ ଯେଉଁ ଫିକ୍ସିଙ୍ଗ୍ ପ୍ରୟାସକୁ ଚିହ୍ନିବା ସେଇଟା ଗୋଟେ ମୁଖ୍ୟ ଏବଂ ଦକ୍ଷତା ହିସାବରେ ଜାଣିବାକୁ ଗଲେ ଯେଉଁ ଆମର ହେଉଛି ସାଇବର୍ ଠକେଇ ସେଗୁଡ଼ାକ ସବୁ ଜାଣିବା ଦରକାର ସେ କେମତି ଧରିପାରିବା ଦରକାର ଜଣେ ଫୋନ୍ କରିକି ଆପଣଙ୍କ ଆକାଉଣ୍ଟ୍ରୁ ପଇସା ନେଇଯାଉଛି ଖାତାରୁ ବ୍ୟାଙ୍କ୍ ଖାତାରୁ ତାକୁ କେମତି ଧରିବା ଏଇସବୁ ଦିଗରେ ଯଦି ସମସ୍ତ ପ୍ରକାରର କାର୍ଯ୍ୟକ୍ରମ ଦେଖାଯାଏ ତା'ର ଦକ୍ଷତା ଯଦି ବଢ଼େ ଏବଂ ବିଜ୍ଞାପନକୁ ଦେଖେ କୌଶଳକୁ ଅବଲମ୍ବନ କରେ ତାହାହେଲେ ନିଶ୍ଚିତ ଆଗକୁ ସେ ଦକ୍ଷତା ସବୁଠାରୁ ଗୁରୁତ୍ତ୍ୱପୁର୍ଣ୍ଣ ବୋଲି ମୁଁ ଭାବୁଛି ଏବଂ ଆଉ କ'ଣ ହେଉଛି ନାଁ ତା'ର ଯେଉଁ ପ୍ରୟାସ ମଧ୍ୟ କରିବା ଦରକାର ଯେ ଫିକ୍ସିଙ୍ଗ୍ ପ୍ରାୟାସକୁ ଚିହ୍ନିବାରେ ମୁଖ୍ୟତଃ